ଆମେ ଯେତେବେଳେ ମାଛ ଧରିବାକୁ ଯାଉ ଆମେ ଜାଲ ଢୁଟି ଦାନା କଣ୍ଟା ଏସବୁ ଆମେ ପ୍ରସ୍ତୁତ ହୋଇକିରି ଯାଇଥାଉ ମାନେ ରୀତିନୀତି ରୀତିନୀତି ସେମିତି କିଛି ଆମର ନାହିଁ ମାଛ ଧରିବାରେ କ'ଣ ଆମର ଏବେ ବର୍ଷା ଯଦି ବର୍ଷା ବର୍ଷା ମାସରେ ଯଦି ହୋଇଥାଏ ବର୍ଷା ମାଛରେ ରେନ୍କୋଟ୍ କିମ୍ବା ଛତା ହେଉ ଧରିକରି ଆମେ ଅନ୍ଧାର ହେଲେ ରାତିରେ ଯଦି ରାତିରେ ଏମିତି ଟର୍ଚ୍ ଫର୍ଚ୍ ଧରିକିରି ଏମିତିଆ ସତର୍କରେ ଆମେ ମାଛ ଧରିବା ପାଇଁ ଯାଇଥାଉ ଆମେ ଯଦି ଖରା ହେଉ ଖରା ଯଦି ଖରାବେଳେ ଯଦି ହୋଇଥିବ ନା ବର୍ଷା ବେଳେ ମିସା ମାଛ ଯଦି ଆମେ ଧରିବାକୁ ପ୍ରସ୍ତୁତ ହୋଇଥାଉ ଯେ ଆମେ ଏମିତି ବରଫ ବି ନେଇଥାଉ ବରଫ ଆଉ